ମଣିଷ ଜୀବନରେ ଅନେକ ସ୍ମୃତି ଥାଏ ପିଲା ଦିନରେ ସ୍ମୃତି କଥା ମନେ ପଡ଼ିଲେ ବହୁତ ଖୁସି ଲାଗିଥାଏ ଜୀବନରେ କିଛି ପିଲାଦିନର ସ୍ମୃତି ଜୀବନରେ ସ୍ଵତନ୍ତ୍ରତା ଆଣିଥାଏ ଆମ ପରିବାରର ଚାଷୀ ପରିବାର ତେଣୁ ବାପା ଚାଷ କରନ୍ତି ପ୍ରଥମ ଆଷାଢ଼ରେ ବର୍ଷା ହେଲା ପରେ ବାପା ହଳ କରିବାକୁ ବିଲକୁ ଯାଇଥାନ୍ତି ମା ଘରେ ରୋଷେଇ କରୁଥାଏ ମୁଁ ସ୍କୁଲକୁ ପାଠ ପଢ଼ିଯିବା କଥା କିନ୍ତୁ ଖାଦ୍ୟ ନେଇ ମୁଁ ବାପାଙ୍କ ପାଖକୁ ଯାଇଥିଲି ବର୍ଷା ଯୋଗୁଁ ମାଟି କାଦୁଅ ଏବଂ ଖସଡ଼ା ହୋଇଥାଏ ସେଥିପାଇଁ ମୋ ଗୋଡ଼ ଖସି ଯାଇ ଖାଦ୍ୟ ଗୁଡ଼ିକ ନଷ୍ଟ ହୋଇଗଲା ମୋ ଗୋଡ଼ ଖଣ୍ଡିଆ ହୋଇ ବହୁତ ରକ୍ତ ବହିଲା ଯଦିଓ ଘା ଶୁଖିଗଲା ମୋ ଗୋଡ଼ରେ ସେ ଖଣ୍ଡିଆ ଚିହ୍ନଟା ଏବେବି ଅଛି ଏହି ସ୍ମୃତି ମୋ ଜୀବନରେ ସ୍ଵତନ୍ତ୍ରତା ଆଣିଥାଏ